ମୁଁ ହଳେ ଜୋତା କିଣିଥିଲି ସେ ଜୋତା ଏକ ବର୍ଷ ଅତିକ୍ରମ କରିଗଲା ତଥାପି ସେ ଜୋତା ସେ ସେପରି ହିଁ ଅଛି ମୋତେ କମ୍ଫୋର୍ଟେବୁଲ୍ ଫିଲ୍ ହେଉଛି ତେଣୁ ମୁଁ ସେ ଜୋତା ପିନ୍ଧି ବହୁତ ଖୁସି ଅନୁଭବ କରୁଛି